ଆପଣ ଲକ୍ଷ୍ମୀପ୍ରିୟା ହୋଟେଲରୁ କହୁଛନ୍ତି ତ ମୁଁ ଗୋଟିଏ ବିରିୟାନୀ ଅର୍ଡ଼ର କରିଥିଲି ଏବଂ ବିରିୟାନୀଟି ଏ ପର୍ଯ୍ୟନ୍ତ ପହଞ୍ଚି ପାରିଲାନି ତ ମୋତେ ବହୁତ ଜୋର ଭୋକ ଲାଗିଲାଣି ଆପଣ ଟିକେ ଜଲଦି ପଠାନ୍ତୁ